ଡକ୍ଟର ସାର୍ ମେଡ଼ିକାଲ୍ ଆପଣ ଅଛନ୍ତି ମେଡ଼ିକାଲ୍ରେ ଆଜ୍ଞା ସାର୍ ମୋର ଟିକେ ଦେହ ଟିକେ ଖରାପ ଅଛି ଜର ହେଇଛି ତ ଦେଖାଇବା ପାଇଁ ଆସିଥାନ୍ତି ଏଇ ଚାରି ପାଞ୍ଚ ଦିନ ଖଣ୍ଡେ ହେବ ମେଡ଼ିସିନ୍ ତ ଖାଇଛି ଯାହା ଖାଇବା କଥା ଆଉ ଟିକେ ଭଲ ହଉନି ତ ଘର ଲୋକ କହୁଛନ୍ତି ଦେଖାଇବା ସେଇଥି ପାଇଁ ଦେଖାଇବା ପାଇଁ ଆପଣଙ୍କ ପାଖକୁ ଆସିଥାନ୍ତି ବ୍ଲଡ଼୍ ଟେଷ୍ଟ ତ କରିଛି ଆପଣଙ୍କର ମେଡ଼ିକାଲ୍ର ଅବସ୍ଥା କେମିତି ଅଛି ବ୍ଲଡ଼୍ ଟେଷ୍ଟ ହଁ କରିଛି

ଆଜ୍ଞା ଆଜ୍ଞା ବ୍ଲଡ଼୍ ଟେଷ୍ଟ ପାଇଁ ଆପଣଙ୍କ ଠାରେ କ'ଣ ଅଧିକ ପଇସା ଲାଗିବ କେଉଁ ଆଜ୍ଞା ଆପଣ ମୁଁ ଆପଣଙ୍କ ହସ୍ପିଟାଲ କେଉଁ ଡିପାର୍ଟମେଣ୍ଟରେ ଯିବି

ମୋ ମୋ ମୁଣ୍ଡ ମୋତେ ବାନ୍ତି ବି ହେଉଛି ହଁ ହଁ ଦେଖାଉଥିଲି ଡକ୍ଟରଙ୍କ ପାଖେ ଆଜ୍ଞା ହଁ ଆସିପାରିବି ଆଜ୍ଞା

ଆଜ୍ଞା ଆଜ୍ଞା ସାର୍ ହଁ ଆଉ ଥରେ କରିଦେବି ବ୍ଲଡ଼୍ ଟେଷ୍ଟ

ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ସାର୍ ଆସିବି ସାର୍ ଥାଙ୍କ୍ ୟ୍ୟୁ ସାର୍ ରହିଲି ଆଜ୍ଞା